ଇହାଚେନ୍ ଯେନ୍ ଆମର୍ ଇଏ ଇହାଚେନ୍ ଆମରି ପରିବେଶ୍ରେ ଆମର୍ ଇ ଗାଁ ଗହଲିରେ ସବୁଜିନିଷ୍ ରେ ଗୁଟେ ଇ ଜିନିଷ୍ ର ଆଭାନ୍ ସବୁବେଲେ ହଉଛି ଯେ ପିଲାମାନେ ସବୁବେଲେ ମୋବାଇଲ୍ରେ ଖାଲି ବିଜି ରହୁଛନ୍ ମୋବାଇଲ୍ରେ ଯେନ୍ଟା ଟିକ୍ ଟକ୍ ହଉଛେ କି ଇ ଜିନିଷ୍ ହଉଛେ ଯେନ୍ଟା ହଉଛେ ସେଟାକେ ବେଶୀ ଆହ୍ୱାନ୍ କରି କରି ସେ ଜିନିଷ୍ କେ ଧ୍ୟ୍ୟାନ୍ ଦେଇକରି ଖାଲି ଚଲୁଛନ୍ ମୋବାଇଲ୍ରେ ଖାଲି ଚଲୁଛନ୍ କେନ୍ ଗାଡ଼ିଟେ ଘିନ୍ସି କେନ୍ ମୋବାଇଲ୍ଟେ ଘିନ୍ସି ଇ ଜିନିଷ୍ ଟା ମୁଇଁ ରଖ୍ବି ବୋଲେ ମୋତେ ଭଲ୍ ଲାଲ୍ବା ଇଟା ହେଲେ ସବ୍ କିରର୍ ସବ୍ କିରର୍ ମନ୍ ଭିତ୍ରେ ଖାଲି ମୋବାଇଲ୍ର ବେଶୀ ଆହ୍ୱାନ୍ ହଉଛେ ମୋବାଇଲ୍ଟେ ଧରିକରି ମୁଇଁ ବୁଲୁଥିତି ମୋବାଇଲ୍ରେ ଟିକ୍ଟକ୍ ଦେଖ୍ତି ମୋବାଇଲ୍ରେ ଟିକ୍ଟକ୍ ବନାତି ମୋବାଇଲ୍ରେ ଫେସ୍ବୁକ୍ ଦେଖ୍ତି ଅନେକ୍ ଜିନିଷ୍ ର ସେଇଟା ମାନେ କର୍ତି ବୋଲିକରି କେନ୍ ପଢ଼ା ଲେଖା କର୍ତି ଇ ସବୁରେ ମୋବାଇଲ୍ର ଇହାଚେନେ ଆହ୍ୱାନ୍ ବେଶି ଚାଲିଛେ ଆଉ ଗାଡ଼ିର ବେଶୀ ଇହାନ୍ ଆହ୍ୱାନ୍ ଚାଲିଛେ ହେଲେ ଯିଏ ମୋବାଇଲ୍ କେ ଖରାପ୍ ହିସାବେ ବ୍ୟବହାର୍ କର୍ବା ଖରପ୍ରେ ଯିବା ଆଉ ଯିଏ ଭଲ୍ ହିସାବ୍ରେ ବ୍ୟବହାର୍ କର୍ବା ଭଲ୍ ରେ ଯିବା ମୋବାଇଲ୍ ବି ଭଲ୍ ଜିନିଷ୍ ଟିଏ ଗାଡ଼ି ବି ଭଲ୍ ଜିନିଷ୍ ଟିଏଁ